ମୁଁ ଯେଉଁ ସମାଜରେ ରହୁଛି ସେ ସମାଜରେ ବିବାହ ଗୋଟିଏ ସାଂସ୍କୃତିକ ପର୍ବପର୍ବାଣୀ ପରିକା ତ ବିବାହ ଯେତେବେଳେ ଯୋଡ଼ିଏ ପରିବାରର ଯଦି ବିବାହ ହୁଏ ତାର ମାସେ ପୂର୍ବରୁ ବହୁତ କିଛି କାର୍ଯ୍ୟ କରିବାକୁ ପଡ଼ିଥାଏ ଚିହ୍ନା ପରିଚୟ ପଖାଆଖ ଲୋକଙ୍କୁ ବିବାହ ସମ୍ବନ୍ଧୀୟ ସୂଚନା ଦେବାକୁ ପଡ଼ିଥାଏ ତା ବାଦ୍ ବିବାହ ଧୀରେ ଧୀରେ ଯେତେ ପାଖକୁ ଆସେ ସେ ସମୟରେ ଗୋଟିଏ ଗାଁ ଦେବାଦେବୀଙ୍କ ପାଖକୁ ଯାଇକି ମାନସିକ କିମ୍ବା ପୂଜା ପର୍ବ କରିବାକୁ ପଡ଼ିଥାଏ ଏହା ଆମ ସମାଜର ଏବଂ ସଂସ୍କୃତି ପାଇଁ ବହୁତ ଆବଶ୍ୟକ ଅଟେ ବିବାହ ସମୟରେ ଲୋକମାନେ ବହୁତ ସମାରୋହ ହୋଇଥାଏ ବିବାହ ଯେତେବେଳେ ହୁଏ ସେତେବେଳେ ବହୁତ ସଂଖ୍ୟାର ଲୋକ ଆସନ୍ତି ଧୂମଧାମରେ ବାହାଘର ହୁଏ ଠିକ୍ ସମୟରେ ପାଣିଗ୍ରହଣ ହୋଇଥାଏ ସମୟ ବ୍ରାହ୍ମଣଙ୍କର ଦେଇଥିବା ସମୟ ଅନୁଯାୟୀ ଠିକ୍ ସମୟରେ ବିବାହ ହୋଇଥାଏ ବିବାହ ହେବା ପରେ ତା' ପରଦିନ ଭୋଜି ବନ୍ଦୋବସ୍ତ କରାଯାଏ ଭୋଜି ମଧ୍ୟ ଲୋକମାନେ ମଜାରେ ଆସି ଭୋଜି ଖାଇକି ବିବାହକୁ ସାଫଲ୍ୟ କରିଥାନ୍ତି